ଆମର୍ ଘର ବାରିପଟେ ବହୁତ ବଡ ବଗିଚାଟେ ଅଛେ ଯେନ୍ଟାକି ମୋର୍ ଦାଦାର୍ ଅମଳ୍ରୁ ସେଟା ଚାଲି ରହିଛେ ତାକର୍ ପ୍ରେରଣା ପାଇକରି ମୋର୍ ବାପାବି ଗଛ ଖୁଣ୍ଟା ଲଗେଇ ଯାଇଛନ୍ ଠିକ୍ ଜେନ୍ ତାକର୍ ନୁ ଗଲେ ମୁଇଁ ପ୍ରେରଣା ପାଇଚେଁ ମୁଇଁ ବି ଗଛ ଖୁଣ୍ଟା ଲଗେଇକିରି ବହୁତ୍ ଖୁସ୍ ଲାଗୁଛେ ମୋତେ ଆଉ ଇନ୍କେ ଆଏଲେ ମୋର୍ ଯେତେ ବୋଝ ଥିଲେ ବି ଉତ୍ରି ଯାଉଛେ ଇନ୍କେ ଆଉ ଇନେ ଗଛ ମିଠା ମିଠା ଫଳ ମନ୍କେ ପୁରା ଘିନି ନେସି ପୁରା ଖାଇଦେଲେ ଆଉ ଇନେ ଅନେକ୍ ପ୍ରକାର ଚଢ଼େଇ ଚିରଗିନି ଆଉଛନ୍ ରାଡ଼ୁଛନ୍ ବହୁତ୍ ଖୁସି ଲାଗ୍ସି ବଗିଚାକେ ଆଏଲେ ଇଟା ମତେ ବହୁତ୍ ପସନ୍ଦ ଲାଗୁଛେ